ଓଡ଼ିଶାର ସଂସ୍କୃତି ଅନ୍ୟ ଦେଶର ସଂସ୍କୃତିଠାରୁ ମୋତେ ଯେମିତି ଲାଗେ ପ୍ରାୟ ଭିନ୍ନ ଆମ ଓଡ଼ିଶାର ସଂସ୍କୃତିରେ ଯେମିତିକି ଏତେ ସୁନ୍ଦର ସଂସ୍କୃତି ଯେମିତି ଓଡ଼ିଶୀ କହିବାକୁ ଗଲେ ଅନ୍ୟ ଦେଶର ପ୍ରତି ବିଷୟରେ ତ ସେତେ ଆଇଡ଼ିଆ ନାହିଁ ବଟ ଆମର ଆମ ଦେଶର ଆମ ରାଜ୍ୟର ଓଡ଼ିଶାର ସଂସ୍କୃତି ଏତେ ସୁନ୍ଦର ଆମ ପଲ୍ଲିଗ୍ରାମର ସଂସ୍କୃତି ମଧ୍ୟ ଏତେ ସୁନ୍ଦର କିି ଯେମିତିକି ଯେକୌଣସି ପର୍ବପର୍ବାଣି ଭୋଜି ବାହାଘର ଇତ୍ୟାଦିରେ ଲୋକ ବହୁତ ରୋମାଞ୍ଚକ ଡ୍ୟାନ୍ସ କରିଥାନ୍ତି ସେଥିରେ ସାନରୁ ବଡ଼ ଲୋକଯାକ ନାଚ କରିଥାନ୍ତି ଏବଂ ବିବାହରେ ବଡ଼ ବଡ଼ ଫଟୋଚିତ୍ର ପେଣ୍ଟିଂ ମଧ୍ୟ କରାହେଇଥାଏ ଆମ ସଂସ୍କୃତି ବିଷୟରେ ଆଲୋଚନା କଲେ ନିଜକୁ ଏତେ ଗର୍ବ ଅନୁଭବ ହୁଏ ଯେ ତାହା କହିଲେ ନ ସରେ ଆମ ସଂସ୍କୃତିର ନାଚ ଓଡ଼ିଶୀ ଏହି ମଝିରେ ଆମ ବ୍ଲକର ଜଣେ ଝିଅ ଓଡ଼ିଶୀ ନାଚ ପାଇଁ ଷ୍ଟେଟ୍ ଲେବୁଲ୍ ଯାଇଥିଲା ସେ ଆମ ପାଇଁ କେତେ ବଡ଼ ଗର୍ବର କଥା ତେଣୁ ଆମ ଓଡ଼ିଶାର ସଂସ୍କୃତିକୁ ଭୁଲିବା ନାହିଁ କହିବାକୁ ଗଲେ ଆମର ଓଡ଼ିଶାର ସଂସ୍କୃତି ଭାରି ସୁନ୍ଦର ଭାରି ସୁନ୍ଦର